ଆମ ଅଞ୍ଚଳରେ ଏବଂ ଏହାର ଆଖପାଖରେ ଡାକ୍ତରଖାନା ଅଛି କିନ୍ତୁ ପ୍ରକୃତରେ ସେଠି ଚିକିତ୍ସା ଏତେ ସୁବିଧାରେ ଉପଲବ୍ଧ ହେଇପାରୁନାହିଁ ଆମ ଏଇଠି ଯେହେତୁ ଏହା ଆଦିବାସୀ ଅଞ୍ଚଳ ସେଥିପାଇଁ ଲୋକମାନେ ସହଜରେ ଚିକିତ୍ସା ପାଇପାରୁନାହାନ୍ତି ଏବଂ ସେମିତି ରୋଗ ଚିହ୍ନିବା ଡକ୍ଟର ମଧ୍ୟ ଏଠାରେ ନାହାନ୍ତି

ସଫା ମେଡ଼ିକାଲ ସଫାସୁତୁରା ମଧ୍ୟ ରହିବା ଦରକାର ସମୟ ସମୟରେ ବେଡ଼ ମଧ୍ୟ ପେସେଣ୍ଟମାନଙ୍କୁ ମିଳେ ନାହିଁ ବର୍ଷା ଦିନେ ବହୁତ ହଇରାଣ ହୁଅନ୍ତି ନର୍ସିଂହୋମ୍ ମାନଙ୍କରେ ଯେଉଁ ବୀମା କାର୍ଡ଼ ସେଗୁଡ଼ିକ ଆଦିବାସୀ ଲୋକମାନେ ଜାଣି ନପାରିବା ଯୋଗୁଁ ସେମାନେ ବହୁତ ଅସୁବିଧାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି